ଆମ ଗାଁରେ ଚାଷ କରିବା ପାଇଁ ଭାରି ଅସୁବିଧା ଅଛି ସେଠି ଟ୍ରାକ୍ଟର ନାହିଁ କି ପାୱାର୍ ଟିଲ୍ଲର୍ ନାହିଁ ପଇସା ନାହିଁ ଲୋକମାନେ ଅଭାବି ଲୋକ ଚାଷ କଲାବେଳକୁ ଭାରି ହଇରାଣ ହେଉଛନ୍ତି ନଙ୍ଗଳ ଚାଷରେ କରୁଛନ୍ତି ଯେ ସେ'ଟା ଗାଈ ଗୋରୁ ଡେରି ହେଉଛି ଚାଷ ବଳଦ ଚାଷ କଲାବେଳକୁ ଅଭାବି ଲୋକମାନେ ସେ ଭଲକି ଚାଷ କରିପାରୁ ନାହାନ୍ତି ତ ସେ ବଳଦରେ ଚାଷ କରୁଛନ୍ତି ସେମାନଙ୍କୁ ଟିକେ ହଇରାଣ ହେଉଛନ୍ତି ଆଉ